ବିବାହ ଭଳି ବଡ଼ ବଡ଼ କାର୍ଯ୍ୟକ୍ରମରେ ଅଧିକ ପରିମାଣ ଖର୍ଚ୍ଚ ହେଇଥାଏ ଅଧିକ ପରିମାଣରେ ପାଣି ଖର୍ଚ୍ଚ ହେଇଥାଏ ତ ବିବାହ ଭଳି ବଡ଼ବଡ଼ କାର୍ଯ୍ୟକ୍ରମରେ ଅଧିକ ପାଣିର ବ୍ୟବସ୍ଥା ପାଇଁ ଆମେ ପା ଘରେ ଯେତକ ସବୁ ପାଣି ଯାଗା ଥାଏ ଯେମିତି କି ବାଲ୍ଟି ବଡ଼ବଡ଼ ଡ୍ରମ୍ ପନ୍ଦର ଲିଟିରିଆ ଡ୍ରମ୍ ହାଣ୍ଡି ଏସବୁରେ ଆମେ ପାଣି ଫୁଲ୍ କରି ରଖୁ ପାଣି ଟାଙ୍କି ବି ଆମର ଫୁଲ୍ କରିଦେଉ ଏବଂ ଯେହେତୁ ବିବାହରେ ଏ ବହୁତ ସାରା ଖର୍ଚ୍ଚ ପାଣିର ବ୍ୟବହାର ବହୁତ ହୋଇଥାଏ ବାହାରୁ ଯେହେତୁ ବନ୍ଧୁ ବାନ୍ଧବ ଆସିବେ ସେମାନଙ୍କର କାର୍ଯ୍ୟ ଯେମିତି ଗାଧେଇବା ଖାଇବା ପିଇବା ହାତ ଧୋଇବା ଖାଇବା ପୂର୍ବରୁ ହାତ ଧୋଇବା ଏସବୁ ପାଇଁ ବହୁତ ପାଣି ଖର୍ଚ୍ଚ ହେଇଥାଏ ତ ବିବାହରେ ବହୁତ ସାରା ପାଣି ଖର୍ଚ୍ଚ ହେବା ପାଇଁ ବାହାରୁ ବି ପାଣି ଟାଙ୍କି ଆମେ ଆଣି ଥାଉ ଆଉ ପାଣି ପାଉଚ୍ ବି ଆସିଥାଏ ଆଉ ଡ୍ରମ୍ ବି ଡ୍ରମ୍ର ବ୍ୟବସ୍ଥା ବି ବାହାରୁ ହେଇଥାଏ ଏବଂ ବିବାହରେ ପାଣିରେ ପାଣିର ବ୍ୟବହାର ଯେମିତି କି ରୋଷେଇରେ ବହୁତ ସାରା ହୋଇଥାଏ ରୋଷେଇ ହୋଇଥାଏ ରୋଷେଇରେ ଚାଉଳ ଧୋଇବା ପାଇଁ ପରିବା ଧୋଇବା ପାଇଁ ଆଉ ରୋଷେଇ ସରିଲା ପରେ ବାସନ ମାଜିବା ପାଇଁ ଏବଂ ରାନ୍ଧିବାରେ ବି ତ ବ୍ୟବହାର ହୋଇଥାଏ ବହୁତ ସାରା ଆଉ ବ୍ୟବହାର ବହୁତ ସାରା ଯେମିତି କି ବାହାରୁ ଯେଉଁମାନେ ବି ଆସିଲେ ସେମାନେ ଶୌଚ ଯିବା ପାଇଁ ସେସବୁ ପାଣିର ଏବେ ବି ବହୁତ ସାରା ବ୍ୟବସ୍ଥା ଅଲ ବହୁତ ବ୍ୟବହାର ହୋଇଥାଏ ଆଉ ପାଣିର ବ୍ୟବସ୍ଥା ପିଇବା ପାଇଁ ଅଲଗା ହୋଇଥାଏ ହାତ ଧୋଇବା ଏବଂ ଅନ୍ୟାନ୍ୟ କିଛି କାର୍ଯ୍ୟ ପାଇଁ ପାଣିର ବ୍ୟବସ୍ଥା ଅଲଗା ହୋଇଥାଏ ପିଇବା ପାଣି ପାଇଁ ଫିଲଟର୍ ଫିଲଟର୍ ବୋଟଲ୍ ପାଣି ପାଉଚ୍ ଏସବୁର ବି ବ୍ୟବସ୍ଥା ବହୁତ ପାଇଁ ପାଣି ବାହାରୁ ଆସିଥାଏ ବ୍ୟବହାର ହୋଇଥାଏ